ଆମ ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟ ଦେଶ ତୁଳନାରେ ବହୁତ ଭଲ କିନ୍ତୁ ମଫସଲ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଉନ୍ନତମାନର ହୋଇପାରୁନାହିଁ ପ୍ରତି କ୍ଷେତ୍ରରେ ଶିକ୍ଷକ ମାନଙ୍କର ଅଭାବ କୁଶଳୀ ଶିକ୍ଷକ କେହି ନାହାଁନ୍ତି ଗଣିତ ଇଂଲିଶ୍ ଶିକ୍ଷକ ଠିକ୍ ଅନୁସାରେ ଆସିପାରୁନାହାଁନ୍ତି ବା ସରକାର ଯୋଗାଇ ପାରୁନାହାଁନ୍ତି ପ୍ରତ୍ୟେକ ସ୍କୁଲରେ ତିନି ଚାରିଜଣ ଲେଖେ ଶିକ୍ଷକ ବର୍ତ୍ତମାନ ଅଭାବ ଅଛନ୍ତି ସିଏ ବ୍ୟବସ୍ଥାର ଯଦି ଉନ୍ନତମାନର ହୋଇପାରନ୍ତା ବା ଶିକ୍ଷକ ପୂରଣ ହୋଇପାରନ୍ତେ ତାହେଲେ ମଧ୍ୟ ପିଲାମାନଙ୍କର କିଛି ଉପକାରକୁ ଆସନ୍ତା